ଏବଂ ଗୁଗୁଲ୍ର ମାନଚିତ୍ର ବ୍ୟବହାର କରି ଆମେ ମନେକର କୌଣସି ଜାଗାକୁ ଗମନାଗମନ କରିଥାଉ ଗମନାଗମନ ଏବଂ ଯୋଗାଯୋଗର ସଠିକ୍ ହେଉଛି ଗୁଗୁଲ୍ର କେନ୍ ଗୁଗୁଲ୍ର ମାନଚିତ୍ର ଗୁଗୁଲ୍ର ମାନଚିତ୍ର ଅନୁଯାୟୀ ଯେକୌଣସି ଜାଗାକୁ ଆପଣ ଯାଇଥିଲେ କିମ୍ବା ନ ଯାଇଥିଲେ ମଧ୍ୟ

ଏବଂ ବହୁତ ସୁବିଧା ଆଉ ସେଗୁଡ଼ିକ ସଠିକ୍ ଏବଂ ବହୁତ ଭଲ ରୂପାୟନ